ହ୍ୟାଲୋ କିଏ ଅମିତ ପଣ୍ଡା ବାବୁ କି ହଁ ନମସ୍କାର ଆଜ୍ଞା ନମସ୍କାର ଆମ ମେଳା ମେଳାଠି ଅଛି ମୁଁ ଆପଣ ବି ଆସିଛନ୍ତି ମେଳାକୁ ଆଚ୍ଛା ଆଚ୍ଛା ଯା ହଉ ବହୁତ ଦିନରେ ଭେଟ ହେଲେ ବୁଝିଲେ କି ଆଉ କ'ଣ ଗୋଟେ ସେ ଏଠି ଟିକେ ଗ୍ରୋସରୀ ସାମାନ ଟିକେ କିଣିଲେ ବୁଝିଲେ କି ଡାଲି ତେଲ ସାବୁନ ଗ୍ରୋସରୀ ଉପରେ ଟିକେ କିଣିଲେ ଟିକେ

ଆଉ ହଁ ହଁ ଯା ହଉ ମେଳାରେ ଟିକେ ଆମକୁ ଟିକେ ଫାଇଦା ହେଲା ମେଳା ଆସିକିରି ବୁଝିଲେ କିି ଯା

ସୁବିଧା ହେଲା ହଁ ହଁ ହଁ ହଁ ମୋର ଆଡ଼ରୁ କ'ଣ କ'ଣ ଟିକେ କିଣିବେ କିଣିବେ ଯା ହଉ ସେ କିଣିବେ ତ ଆମେ ଆମେ ଥାକେ ଦେଇପାରିଲେ ଭଲ ହେଲା ବୁଝିଲେ କି ସେ ନା ଭେଟରେ ବହୁତ ନେବ ଭାଇ ଆଠ ଦଶ ବର୍ଷ ହେଇଯିବ ହଁ ହଁ ବେପାର ଟିକିଏ ଡାଲ ସିଜନ୍ ଥିଲା ଏବେ ଏବେ ଟିକେ ଥିଲା ଏବେ ଟିକେ ଡାଲ ସିଜନ୍ଟା ହବ ଟିକେ ଆଉ ବୁଝିଲେ କି ଚାଲିଯିବ ତା'ପରେ ବା ଯିବେ ଅଉ ହଉ ଆଉ ତ ଆଉ ରହିବେ କି ଆପଣ ହଁ ହଉ ଠିକ୍